ଆଉ ହ୍ୟାଲୋ ଆଉ ଫିଲ୍ମ ନାଇ ଚାଲିଛି ଦେଖୁଛି ଫିଲ୍ମ ଆଉ କେମିତିକା ଫିଲ୍ମରେ ଭଲ କାହାଣୀ ଅଛି ଭଲ ଲାଗୁଛି ଆଉ ଆଉ ଫିଲ୍ମ ବି

ଆଉ ମୁଁ ତ ଟିକିଏ ମୂଳରୁ ଦେଖିନଥିଲି ତା ଫିଲ୍ମଟା କେମିତି ଲାଗିଲା ଟିକେ ମୂଳରୁ କେମିତି କ'ଣ ରହିଲା ଟିକେ କହୁନା

ହଁ ହଁ ନାଇ ନାଇ ଫିଲ୍ମଟା ଭଲ ଲାଗୁଥିଲା ମୁଁ ତମେ କଣ ଇଭିନିଂ ଦେଖିବାକୁ ତ

ଫିଲ୍ମରେ ଭଲ କାହାଣୀ ଚାଲିଛି ଫିଲ୍ମର ଆଉ ମେନ୍ ହେଲା ଫିଲ୍ମର ଯୋଉ କ୍ଲାଇମେଟ୍ ସବୁ ଭଲ ଲାଗୁଛି ହଁ ସରିଲେ ଆମେ କ'ଣ ଟିକେ ସ୍ନାକ୍ସ ହଁ ସ୍ନାକ୍ସ ନେଇକି କ'ଣ ଟିକେ ଖାଇ ପିଇକି ଯିବା ହୁଁ

ହଁ ତମେ କଣ ଆଜି ଫିଲ୍ମ ଫାର୍ଷ୍ଟ ଆସିଛ ଦେଖିବାକୁ

ହଁ ବାଦାମ ହଁ ଆମେ ଗଲାବେଳୁ ତାକୁ ଖାଇକି ଘରକୁ ଯିବା ଆଉ ଆଉ ଫିଲ୍ମ ସରିଲାପରେ ଯିବା ନା ଫିଲ୍ମ ଏବେ ଏବେ ଅଧାରୁ ଯିବା ଆଉ ଫିଲ୍ମ ନାଇ ଫିଲ୍ମ ଟା ଏତେ ଭଲ ଲାଗୁଛି ଆକ୍ଟିଂ ଭିଲିଆନ୍ ଆକ୍ଟିଂ ସବୁ ଭଲ ଲାଗୁଛି କାହାଣୀଟା ବି ଭଲ ଲାଗୁଛି ଦେଖିବାକୁ ଭଲ ଲାଗୁଛି ମୁଁ ଭାବୁଥିଲି ଆଉ ଟିକେ ଦେଖିକି ଆଉ ଟିକେ ଦେଖିକି ଯିବା ହଉ ଫିଲ୍ମରେ ତ ଏବେ ମଝି ବା ସିନ୍ ଅଛି ହଉ ଫିଲ୍ମପୁରା ଭଲ ଗୀତ ବି କିଛି ଆସିଯାଉ ଭଲ ଗୀତ କିଛି କିଣି ଦେଇକି ଆମେ ଖାଇକି ଯିବା ହଁ ହଉ ହଉ ତମେ ଗଲାବେଳକୁ ତମେ ଗଲାବେଳକୁ ମୋତେ ହଁ ମୋତେ କଲ୍ କରିବ ସାଙ୍ଗହେଇକି ଆମେ ସ୍ନାକ୍ସ ଖାଇକି ଯିବା